ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ତ ସେପରି କିଛି ନାହିଁ ହେଲେ ଥଣ୍ଡା ପାନୀୟ ଜଳ ପାଇଁ ସମସ୍ତେ ବହୁତ ପ୍ରକାର ବାହାର କରିକିରି ମାନେ ମାନୁଆଲ ପାଣି ଯେଉଁ ବୋତଲରେ ଭରି ଲେବଲ ଲଗେଇ ବିକ୍ରି କରୁଛନ୍ତି ଆଉ ବଡ଼ ବଡ଼ ଦଶ ଲିଟର ପାଞ୍ଚ ଲିଟର ବୋତଲରେ ପାଣି ଭରି ସେମାନେ ଘର ଘର ସାପ୍ଲାଇ କରୁଛନ୍ତି କିଏ କିଏ ଛୋଟ ଛୋଟ ପାଉଚରେ ପାଣି ଭରି ସେମାନେ ସାପ୍ଲାଇ କରୁଛନ୍ତି ଛୋଟ ଛୋଟ ବୋତଲରେ ପାଣି ବୋତଲରେ ସେମାନେ ପାଣି ଭରି ସେ ଲେବୁର୍ ଲଗେଇକି ସେଗା ଭୋଜିରେ ବ୍ୟବହାର କରାଯାଉଛି ଆଉ ଛୋଟ ଛୋଟ ପାଉଚ ମଧ୍ୟ ଭୋଜିରେ ବ୍ୟବହାର କରାଯାଉଛି ଏମିତି ପାଣି ବହୁତ ପ୍ରକାର ସମସ୍ତେ କରୁଛନ୍ତି ଘର ଘର ବଡ଼ ବଡ଼ ଘରଗାରେ ସବୁ ଦିଆଯାଉଛି ପାଣି ସେମିତି ଲୋକମାନେ କରୁଛନ୍ତି ସେମିତି ସବୁ ଦଉଛନ୍ତି